ଏକ୍ ହଜାର୍ ଦୁଇଶ ପଚିଶ୍ ଏକ୍ ହଜାର୍ ଦୁଇଶ ସତାଅଶୀ ଏକ୍ ହଜାର୍ ଆଠଶ ସତାନବେ ଏକ୍ ହଜାର୍ ଆଠଶ ଛବିଶ୍ ଏକ୍ ହଜାର୍ ନଅଶ୍ ଉନିଇଶ୍